ଆମ ବଗିଚାରେ ଫୁଲ ଗୋଲାପ ଫୁଲ ମନ୍ଦାର ଫୁଲ ଗେଣ୍ଡୁ ଫୁଲ ହେଉଛି ଓ ଗୋଲାପ ଫୁଲର ବହୁତ ରେଟ୍ ଅଧିକା ଅଛି ଯାହାକି ଆମର ବହୁତ ସାହାଯ୍ୟ ବି ହେଉଛି ଫୁଲ ବିକ୍ରିକରି ଆମେ ଅଧା ଫୁଲକୁ ରଖୁ ପୂଜା କରୁ ଓ ମନ୍ଦିରେ ବି ଦେଇଦେଇ ଥାଉ ଆଉ ବାହାରେ ବି ନେଇକିରି ବିକୁ ଯାହାକି ଆମର ବହୁତ ସୁବିଧା ହେଇଥାଏ ଫୁଲ ବିକିବା ଦ୍ବାରା ଓ ଫଳଗଛ ଫଳ ସପୁରୀ ଆମ୍ବ ପିଜୁଳି ଆଉ ଯାହାବି ହେଉଛି ଆମେ ଖାଉ ଆମ ବନ୍ଧୁ ବନ୍ଧୁମାନଙ୍କୁ ଦେଉ ଆମ ରିଲେଟିଭ୍ ମାନଙ୍କୁ ଦେଉ ତାପରେ ବାହାରେ ନେଇକି ବିକୁ ଯାହାକି ଆମ୍ବ ରେଟ୍ ବହୁତ ସପୁରୀ ରେଟ୍ ଓ ଆମ୍ବ ରେଟ୍ ରେ ଆମେ ସବୁ କିଛି ଆମର ଘର ବି ଚଳିପାରୁଥାଏ ଥାଏ ଯାହାକି ଆମେମାନେ ବହୁତ ସୁବିଧା ବି ପାଇଥାଉ ସେଥିପାଇଁ ଆମର ଗଛ ଆମ ଗଛରେ ଫଳ ଗଛରେ ଫୁଲ ଗଛରେ ବହୁତ ଫୁଲ ଫଳ ହୋଇଥାଏ ହେଥିପାଇଁ ଆମେ ଆଗକୁ ବି ଚଳିବୁ ଆଗକୁ ବି ଆମେ ଚାଷ କରିବୁ ଓ ଫଳମୂଳ ଫଳ ଫୁଲରେ ଆଗକୁ ବଢ଼ିପାରିବୁ